ଗାଗା ମୁର ଆମର ଅଛନ୍ ଯେ ବହୁତ ବେମାର ସେମାର ପଡ଼୍ସନ୍ ପାଦ ରୋଗ ହେସି ମୁଖ ରୋଗ ହେସି ହେସି ଆଉ ଡକ୍ଟର୍ ମାନେ କେନ୍ ନେସୁ ସେମାନେ ଚେକଫ ଫେକଫ କର୍ସନ୍ ଦେଖା ଦେଖି କର୍ସନ୍ ଉଷ ଦେସନ୍ ଆଉ ଚେକଫ କରି କିରି ଘର କେ ଆନ୍ସୁ ଫେରେ ଆନ୍ବାର୍ ଲାଗି କହେସନ୍ ଆମକୁ ଫେନ ନେଇକରି ଯାଇସୁ ଡବଲ୍ ଫେର ସେ ଭଲ ହେବାର୍ ଯାକେ ଦେଖା ଦେଖି କର୍ସୁ ଆଉ ଚେକଫ କର୍ସନ୍ ଆଉ ଭଲ ହେଇକରି ଆଏସନ ଡକ୍ଟର ଏ ଯେତେ ଅଛନ୍ ଛେଲ ମେଢ଼ୀ ସବୁ ଭଲ କରୁସନ୍ ସେମାନେ ସବୁ ଭଲ ହେଇକରି ଆଏସନ ଆମର ଗାଈ ଦାମର ଆଉ ଫେର ଏନ୍ତା ଦି ଦିନେ ଚାର ଦିନ ଫେର ଗଲେ ଫେର ଏନ୍ତା ଜଣେ କେ ହେଲେ ଆଉ ଜଣେ କେ ଏନ୍ତା ହଉ ଥସି ଥଣ୍ଡା ଜ୍ୱର ବାକି ଟିକେ ବି ହେସି ଏମାନଙ୍କୁ ଆମର ଯେତେ ଅଛ ଛେଲ ମେଢ଼ୀ ବି ସବୁ ଫେର ନେବାର୍ ପଡ଼୍ସି ଡକ୍ଟରଖାନା ସବୁ ଉଷ ଫସା ଦେଇକରି ଚେକଫ କରି କିରି ସେମାନେ ଭଲ କର୍ସନ୍ ଡକ୍ଟର ଆଉ ଫେର ଘର କେ ଧରିକିରି ଆଏସନ୍